ଗରମ ସମୟରେ ଆମେ ଯେତେ ସମ୍ଭବ ଚେଷ୍ଟା କରିବା କି ଟିକିଏ ଧିରେ ଧିରେ ଦୌଡ଼ିବା ପାଇଁ କାରଣ ଗରମ ସମୟରେ ଆମେ ଯଦି ଜୋରରେ ଦୌଡ଼ିବା ଗରମ କାରଣରୁ ହୁଏତ ଆମର ଦେହ ବହୁତ ଖରାପ ହୋଇଯାଇପାରେ ଆଉ ଯେତେବେଳେ ଥଣ୍ଡା ସମୟ ଥିବ ସେହି ସମୟରେ ଆମକୁ ଦୌଡ଼ିବା ପାଇଁ ଉଚିତ ସମୟ ଦେହକୁ ବହୁତ ଭଲ ଲାଗିବ ଦୌଡ଼ିବା ପାଇଁ କୌଣସି କ୍ଳାନ୍ତ ଅନୁଭବ ଆମେ କରିବା ନାହିଁ ଆଉ ବର୍ଷା ସମୟରେ ଦୌଡ଼ିବା ମଧ୍ୟ ବହୁତ ଭଲ ବର୍ଷା ହେଉଥିବ ଯେତେବେଳେ ଆମେ ଦୌଡ଼ୁଥିବା ସେତେବେଳେ ଆମକୁ କ୍ଳାନ୍ତ ଅନୁଭବ ନ ହେଲା ଭଳି ଜଣା ପଡ଼େ ଏହିଟା ବର୍ଷା ସମୟରେ ଦୌଡ଼ିବା ହେଉଛି ସବୁଠାରୁ ପ୍ରକୃଷ୍ଟ ସମୟ ଆଉ ବର୍ଷା ହେଉ ଗରମ ହେଉ ଥଣ୍ଡା ହେଉ ଆମେ ଯେ କୌଣସି ସମୟରେ ଦୌଡ଼ୁଥିବା ଆମେ ଅଧିକ ସମୟ ଦୌଡ଼ିବା ପାଇଁ ଆମେ ଚେଷ୍ଟା କରିବା କି ପାଟିକି ଯେତେ ସମ୍ଭବ ଆମେ ବନ୍ଦ ରଖିବା